ମୋର ପ୍ରିୟ ବହି ହେଲା ଜହ୍ନମାମୁଁ ବହି ତା' ମୋତେ ଗପ ବହି ଟି ପଢ଼ିବା ପାଇଁ ବହୁତ ଭଲଲାଗେ ଆଉ ତା'ର ଲେଖା ଶୈଳୀ ବା ତା'ର ଯେଉଁ ନୁଆ ନୁଆ ଗପ ଆସେ ମୋତେ ପଢ଼ିବା ପାଇଁ ବହୁତ ଭଲ ଲାଗେ ମୁଁ ତାକୁ ପଢ଼େ ଏବେ ଯେମିତି ଆମର ଚାଲିଛି ମେ' ମାସ ମୁଁ ମେ' ମାସର ବହିଟି ମଧ୍ୟ କିଣିକି ଆଣିକି ମୋ' ପାଖରେ ରଖିଛି ସେଥିରୁ ଯୋଡ଼ିଏ ତିନୋଟି ଗପ ମଧ୍ୟ ପଢ଼ିଛି ମୋ' ଘର ପାଖରେ ମହାନ୍ତି ବୁକ୍ ଷ୍ଟୋର ସେଠାରେ ମୁଁ ପଇସା ଦେଇ ବହିଟିକୁ କିଣିକି ଆଣିଥିଲି